ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗରିବ ଲୋକମାନଙ୍କୁ ହିଁ ଦିଆଯାଏ ତ ଗରିବ ଲୋକମାନେ ହିଁ ପାଇବାର ଯୋଗ୍ୟ କାରଣ ତାଙ୍କେ ଘର ବି କରିପାରନ୍ତିନାହିଁ ରହିବା ପାଇଁ ଏପଟ ଏହି ପିଣ୍ଡା ସେହି ପିଣ୍ଡା ହୁଅନ୍ତି ତ ସେଥିପାଇଁ ତାଙ୍କୁ ପ୍ରଧାନମନ୍ତ୍ରୀ ତାଙ୍କୁ ଆବାସ ଯୋଜନା ଦେଇଛନ୍ତି ତ ତାଙ୍କୁ ବହୁତ ସୁବିଧା ହୁଏ ଘର ଖଣ୍ଡିଏ ମିଳିଲେ ତ ତାଙ୍କର ଘର ପାଇବା ପାଇଁ ଯୋଗ୍ୟ ହେଲେ ତାଙ୍କର ରାସନ କାର୍ଡ଼ ଆଧାର ଥିବା ଦରକାର ରାସନ କାର୍ଡ଼ ଥିବା ନିହାତି ଦରକାର ନହେଲେ ସିଏ ଘର ପାଇପାରିବେ ନାହିଁ ଏହି ତ ଘର ପାଇବା ପାଇଁ ଏହି ସବୁ ସୁବିଧା ମିଳେ ତ ଆବାସ ଯୋଜନା ଗରିବ ଶ୍ରେଣୀ ମାନେ ହିଁ ପାଇବା ପାଇଁ ଯୋଗ୍ୟ